ବଗିଚା ଆରମ୍ଭ କରିବାକୁ ଆମକୁ ପ୍ରେରଣା ଦେଇଛନ୍ତି ଯେ ବଗିଚା ଦ୍ୱାରା ଦେଖନ୍ତୁ ନିଜର ଘରେ ଯେଉଁ ଫଳମୂଳର ଆବଶ୍ୟକତା ରହୁଛି ସେ ଯେଉଁ ସବୁ ଜିନିଷର ଆମେ ବାହାରକୁ ଖୋଜିବା ନାହିଁ ଘରେ ହିଁ ମଳିଯିବ ଆମକୁ ବଗିଚା ଦ୍ୱାରା କ'ଣ ହେଉଛି ଘର ବି ଥଣ୍ଡା ରହୁଛି ଏବଂ ପରିବେଶ ପାଇଁ ବହୁତ ଭଲ ପରିବେଶ ସମସ୍ତେ ପରିବେଶ ପାଇଁ କର୍ମ କରିବା ଦରକାର ସମସ୍ତ ଘରେ ଗଛ ଲଗାଇବା ଦରକାର ବଗିଚା କରିବା ଦରକାର ବଗିଚା ଦ୍ୱାରା ଶୁଦ୍ଧ ବାୟୁ ଆମେ ପାଇଥାଉ ଅମ୍ଳଜାନ ଅମ୍ଳଜାନଟିକୁ ଆମେ ଗ୍ରହଣ କରିପାରିଥାଉ ଏବଂ ପ୍ରତ୍ୟେକ ଘରେ ପ୍ରତ୍ୟେକ ଲୋକ ବଗିଚା କରିବା ଦରକାର ତାଙ୍କର ଜାଗାର ସୁଲଭ ଜାଗାର ବ୍ୟବସ୍ଥା ଥିଲେ ସେଇ ଜାଗାରେ ଜାଗା ସେଇ ଜାଗାରେ ବଗିଚା କରିବା ନିହାତି ଆବଶ୍ୟକ ଆବଶ୍ୟକ ଦରକାର ଏବଂ ଲୋକମାନଙ୍କୁ ଉତ୍ସାହିତ କରି ସମସ୍ତ ସବୁ ଘରେ ବଗିଚାର ବ୍ୟବସ୍ଥା କରିବାଟା ବହୁତ ନିହାତି ଜରୁରୀ ବଗିଚା କରିବା ଦ୍ୱାରା ଆମେ ଆମର ଏମିତି ଟାଇପ୍ର ଏମିତି ପ୍ରକାର ଗଛ ଲଗାଇବା ଯେଉଁ ଗଛରେ ମାନେ ଅକ୍ସିଜେନ୍ର ଅକ୍ସିଜେନ୍ ଅମ୍ଳଜାନ ଅମ୍ଳଜାନ ଆମେ ପାଇପାରିବୁ ଏବଂ ସେଇ ଗଛରୁ କିଛି ଫଳମୂଳ ବି ଆମେ ବିଭିନ୍ନ ପ୍ରକାର ଫଳମୂଳ ଆମେ ପାଇପାରିବୁ ଯାହାଦ୍ୱାରାକୁ ଆମକୁ ବାହାରେ ଫଳମୂଳ କିଣିବା ଦରକାର ନାହିଁ ସେଇ ଫଳମୂଳରେ ଆମେ ଆମ ଘର ପାଇଁ ଚଳିପାରିବୁ ଆମ ଘର ଯେତିକି ଫଳ ମୂଳ ଆବଶ୍ୟକ ହେଉଛିି ସେଇ ଫଳମୂଳକୁ ଆମ ବା ବଜାରରେ ନ କିଣି ନିଜ ଘରେ ବଗିଚା କଲେ ସେଇ ବଗିଚାରୁ ଆମେ ଆମର ଯେତିକି ଦରକାର ଖାଦ୍ୟ ଆବଶ୍ୟକ ଯେତିକି ଦରକାର ଫଳମୂଳର ସେଇ ମୁଁ ନିଜ ବଗିଚାରୁ ଆମେ ପାଇପାରିବା ତ ପ୍ରତ୍ୟେକ ବ୍ୟକ୍ତିର ନିଜର ବ୍ୟକ୍ତିତ୍ୱ ହିସାବରେ ସମାଜ ପାଇଁ ଏବଂ ନିଜ କଲ୍ୟାଣ ପାଇଁ ନିଜ ପରିବାର କଲ୍ୟାଣ ପାଇଁ ସମସ୍ତେ ବଗିଚା କରିବା ଦରକାର ବଗିଚା ଦ୍ୱାରା ଖାଲି ନିଜେ ଉପକୃତ ଉପକୃତ ହଉନାହାନ୍ତି ପ୍ରତ୍ୟେକ ବ୍ୟକ୍ତି ଉପକୃତ ହଉଛନ୍ତି ବଗିଚା ଦ୍ୱାରା ପ୍ରତ୍ୟେକ ସମ ମାନେ ପୁରା ପୃଥିବୀଟାକୁ ସମସ୍ତେ ଇଏ ସାହାଯ୍ୟ କରିପାରିବେ ଯେମିତି ଜଣେ ଗଛ ଲଗାଇଲେ ତାଙ୍କର ଜଣେ ସେନା ଫଳ ଖାଉଛନ୍ତି କିନ୍ତୁ ତାଙ୍କ ସେ ଗଛ ଦ୍ୱାରା ଯେଉଁ ଅମ୍ଳଜାନର ଉତ୍ପତ୍ତି ହେଉଛି ସେ ଅମ୍ଳଜାନ ସମସ୍ତଙ୍କ ପୁରା ବିଷୟରେ ପୁରା ପୁରା ପୃଥିବୀରେ ସମସ୍ତଙ୍କୁ ଦରକାର ହେଉଛି ସେ ଅମ୍ଳଜାନର ସେଇଥିପାଇଁ ଯିଏ ଯେତିକି ପାରୁଛନ୍ତି ସେ ସେତିକି ଗଛ ଲଗାନ୍ତୁ ଏବଂ ବଗିଚା ନିଜ ଘରେ ବଗିଚା ଜାଗାର ବ୍ୟବସ୍ଥା ଥିଲେ ବଗିଚା କରନ୍ତୁ ଏବଂ ପାଣିର ବ୍ୟବସ୍ଥା ବି କରନ୍ତୁ କାହିଁକି ନା ଖାଲି ବଗିଚା କଲେ ହବନି ପାଣିର ବି ସୁବିଧା ଥିବା ଦରକାର ପାଣିର ସୁବିଧା କରିକି ଘରେ ଯାହାର ଯେତିକି ଜାଗା ଅଛି ସେଇ ଜାଗା ମଧ୍ୟରେ ବଗିଚାର ବ୍ୟବସ୍ଥା କରାନ୍ତୁ ଏବଂ ବଗିଚା କରିକି ନିଜେ ଉପକୃତ ହୁଅନ୍ତୁ ଏବଂ ପର ଅନ୍ୟଙ୍କୁ ଉପକୃତ କରାନ୍ତୁ ଏଇଟା ହେଲା ବଗିଚାର ଉଦ୍ଦେଶ୍ୟ ଏବଂ ବଗିଚା ବେଳେ ଆମକୁ ପ୍ରେରଣା ମିଳିଥିଲା କି ଯେ ବଗିଚା ଧର ଏହି ଟାଇପ୍ର ହିଁ ଏହି ପ୍ରକାରର ହିଁ ଆମକୁ ପ୍ରେରଣା ମିିଳିଥିଲା ଏବଂ ସେଇ ପ୍ରେରଣା ମାଧ୍ୟମରେ ଆମେ ଆମ ଘରେ ବଗିଚାର ସ ପରିବା ବଗିଚା ଏବଂ ଫଳମୂଳର ବଗିଚା ଆମେ ଆରମ୍ଭ କରୁଥିଲୁ ଆଜି ଆମ ଘରେ ବି ଆମେ ବଗିଚା କରିଛୁ ଯାହା ଦ୍ୱାରା ଆମେ ବୁଝିପାରୁଛୁ ଆମର ପ୍ରତ୍ୟେକ ଦିନରେ ଯେଉଁ ପନିପରିବା ଦରକାର ହେଉଛି ସେହି ପନିପରିବା ଆମେ ବଜାରରେ ନ କିଣିକି ବିନା ସାର ବିନା କୀଟନାଶକ ଔଷଧରେ ଆଉ ଫଳ ପନିପରିବା ଆମେ ପାଇପାରୁଛୁ ଏବଂ ସେଇ ପନିପରିବା ଖାଇଲେ ପିଲାମାନଙ୍କ ଏବଂ ନିଜ ଆତ୍ମୀୟସୋଯନ ଯେଉଁମାନେ ଆମ ଘରେ ବସବାସ କରୁଛୁ ସମସ୍ତେ ବିନା ସାରଯୁକ୍ତ ବିନା କୀଟନାଶକଯୁକ୍ତ ଫଳମୂଳ ପନିପରିବା ଆମେ ଖାଇପାରୁଛୁ ଏବଂ ବଜାରରେ ସେଇ ଜିନିଷ ଆମେ ବଜାରରେ କିଣିବାକୁ ଗଲେ ସେମାନେ ଅଧିକ ମାତ୍ରାରେ ଫସଲ ପାଇ ସେମାନେ ବିଭିନ୍ନ ପ୍ରକାର କୀଟନାଶକ ଏବଂ ସାର ଉପଯୋଗ କରୁଛନ୍ତି ଯାହାଦ୍ୱାରା କି ସେଇ ଫଳମୂଳକୁ ଆମେ ଖାଇଲେ ଆମେ ରୋଗଗ୍ରସ୍ତ ହଉ ନିଜେ ଦେହକୁ ଭଲ ରଖିବାକୁ ହେଲେ ନିଜ ଘରେ ସମସ୍ତେ ବଗିଚା କରିବା ଦରକାର ସେଇ ବଗିଚାର ଫଳମୂଳ ଖାଇଲେ ଦେହ ଖରାପ ହବନି କାହିଁକି ନା ନିଜ ବଗିଚାରେ କିଏ ବି କେତେବେଳେ ଚାହିଁବନି କି କୀଟନାଶକ ଔଷଧ ୟୁଜ୍ ବ୍ୟବହାର କରୁ କିମ୍ବା ସାର ବ୍ୟବହାର କରୁ ଯାହାଦ୍ୱାରା ଆମ ଦେହ ଖରାପ ହବ ତ ନିଜ ବଗିଚାରେ ନିଜ କଲେ ନିଜେ ଜାଣିପାରିବେ ଯେ କେତେ ମାତ୍ରାରେ ଆମେ ସାର କିମ୍ବା କୀଟନାଶକ ବ୍ୟବହାର କରୁଛୁ ତ ନିଜ ବଗିଚାରେ ନିଜେ ଫସଲ କରନ୍ତୁ ନିଜ ବଗିଚାରେ ନିଜେ ପନିପରିବା ଲଗାନ୍ତୁ ବଗିଚା ବନାନ୍ତୁ ବିନା ସାରଯୁକ୍ତ ପନିପରିବା ଖାଇପାରିବେ